ସକାଳୁ ଉଠି ଆମେ ଜଗିଂ କି ଦୌଡ଼ିବା ପାଇଁ ଆମେ ସମୁଦ୍ର ପାଖକୁ ଯାଉ ତ ତା ଦ୍ୱାରା ବହୁତ ଦେହକୁ ରିଲାକ୍ସ ଲାଗେ ଫ୍ରେଶ୍ ଲାଗେ ମାଇଣ୍ଡ ଫ୍ରେଶ୍ ହେଇଯାଏ ସକାଳୁ ସକାଳୁ ବହୁତ ଥଣ୍ଡା ଥଣ୍ଡା ପବନରେ ଦୌଡ଼ିବାରେ ଆମର ଦେହର ରକ୍ତ ସଞ୍ଚାଳନ ହେଇଥାଏ ତ ରକ୍ତ ସଞ୍ଚାଳନ ଦ୍ୱାରା ଆମର ଦେହର ଝାଳ ଅଂଶ କି ବିଭିନ୍ନ ପ୍ରକାର ଦେହର ଜୀବାଣୁ ସେବୁ ଝାଳ ଦ୍ୱାରା ବାହାରିଯାଏ ତ ତା ଦ୍ୱାରା ଆମକୁ ବହୁତ ରିଲାକ୍ସ ଲାଗେ ଆଉ ଜଗିଂ କିଛି ବାଟ ଦୌଡ଼ିବାକୁ ଦୌଡ଼ି ଦୌଡ଼ି ଗଲା ପରେ ତ ବହୁତ ମାଇଣ୍ଡ କି ଦେହ ରିଲାକ୍ସ ଲାଗିଲା ପରେ ବଡ଼ି ଫିଟ୍ନେସ୍ ଦିଏ ଦେହର ସବୁ ଅଙ୍ଗ ବହୁତ ରିଲାକ୍ସ ରିଲାକ୍ସ ଫିଲ୍ ହୁଏ ତ ସେମିତି ସେଇଥିପାଇଁ ଜଗିଂରେ ସକାଳୁଆ ଉଠିକି ଯାଇଥାଉ ନିଜ ସ୍ୱାସ୍ଥ୍ୟର ପରି ସ୍ୱାସ୍ଥ୍ୟ ବହୁତ ଠିକ୍ ରହିଥାଏ